ମୁଇଁ ସୋସିଆଲ୍ ମିଡ଼ିଆ ନୁ ଛାଡ଼୍ସିଁ ମୋତେ ଭଲ୍ ଲାଗ୍ସି ଫଟୋ ଛାଡ଼ବାର୍ ଟା ଆରୁ ନୂଆ ନୂଆ ଫଟୋମାନେ ମୁଇଁ ହେସି ସେ ଫଟୋମାନେ ମୁଇଁ ଛାଡ଼୍ସି ମୋତେ ଲାଇକ୍ କରସନ୍ କମେଣ୍ଟ ବି କରସନ୍ ମୋତେ ଭଲ୍ ଲାଗ୍ସି ସେଇଟା ସବୁ ନୂଆ ନୂଆ ଜାଗା ମାନକୁ ଯାଏସିଁ ବୋଲ୍ସି କିନ୍ସି ଦେଖ୍ସି ଭଲ୍ ଭଲ୍ ଜାଗା ଦେଖି ଦେଖି ଫଟୋ ହେସିଁ ଆର ସେ ଫଟୁମାନେ ମୁଇଁ ଛାଡ଼୍ସିଁ ପୋଜ୍ ଦେସି ଭଲ୍ ଲାଗ୍ସି ସେ ଲାଇକ୍ କରି ମୋତେ ଦେସନ୍ କମେଣ୍ଟ କରସନ୍ ମୋତେ ସେଇଟା ବହୁତ ଭଲ୍ ଲାଗ୍ସି ଆରୁ ନୂଆ ନୂଆ ଜାଗା ଦେଖବାର୍ କେ ବି ମିଲସି୍ ବହୁତ ଦୂର୍ ଦୂର୍ କେ ବି ଯାଇସିଁ ଫଟୋ ବି କାଣା କହେସନ୍ ଫଟୋ ଷ୍ଟୁଡ଼ିଓ ବି ମୁଇଁ ଯାଏସିଁ ହେନ ବି ମୋତେ ଭଲ୍ ଲାଗ୍ସି ହେଟା ବି ଛାଡ଼୍ସି ଏଇ ୟୁଟ୍ୟୁବ୍ ତି ଛାଡ଼୍ସି ଫେସବୁକ୍ ତି ବି ଛାଡ଼୍ସି ଇନ୍ଷ୍ଟାଗ୍ରାମ୍ ତି ବି ଛାଡ଼୍ସିଁ ମୋତେ ଭଲ୍ ଲାଗ୍ସିଁ ମୋତେ ଲାଇକ୍ କମେଣ୍ଟ କରସନ୍ ଆରୁ ନୂଆ ନୂଆ ଫଟୁମାନେ ହେବାର୍ ଲାଗି ମୋତେ ବେଶୀ ଭଲ୍ ଲାଗ୍ସି ନୂଆ ନୂଆ ପୋଜ୍ ତି ହେବାର୍ ଲାଗି ବି ଭଲ୍ ଲାଗ୍ସି ଆଉ ଭଲ୍ ଭଲ୍ ମାନେ ସିନେରୀ ଜାଗା ମାନକୁ ଦେଖି ଦେଖି ଯିବାର୍ ଲାଗି ବି ଭଲ୍ ଲାଗ୍ସି ବା ପାନି ହେଉନି ଯେନ୍ ଥିବାର୍ ଯ ହେନ୍ତା ଜାଗାମାନ୍କୁ ଫଟୁ ହେଲେ ଆଉ ଲାଇକ୍ କରସନ୍ କମେଣ୍ଟ କରସନ୍ ଝରଣା ଫରଣା ନୁ ସବୁ ନୁ ହେନ୍ତା ଟା ମାନେ ବେଶୀ ମୋତେ ଖୁସି ଲାଗ୍ସି ଏଥିର୍ ଲାଗି ମୁଇଁ ଫଟୁ ଛାଡ଼୍ସିଁ